ମୋର ଗର୍ବିତ ସଫଳତା ହେଉଛି ମୁଁ ବହୁତ ଭଲ ଚିତ୍ରାଙ୍କନ କରିପାରେ ଯାହା ପାଇଁ କି ମୁଁ ବହୁତ ନିଜକୁ ଗର୍ବ ଅନୁଭବ କରେ ତାହା ପାଇଁ ମୁଁ ବିଭିନ୍ନ ଯାଗାରେ ପୁରସ୍କୃତ ମଧ୍ୟ ହେଉଛି ସ୍କୁଲରେ ପାଠ ପଢ଼ିଲା ବେଳେ ମୁଁ ସୁବାଷ ବୋଷ ଆଉ ମହାତ୍ମା ଗାନ୍ଧୀ ଏହିଭଳି ଅନେକ ଜବାହାର ଲାଲ ନେହୁରୁ ସବୁ ନେତାମାନଙ୍କ ଚିତ୍ର ଭଲ ଭାବରେ ଆଙ୍କିଥାଏ ମୋର ସେହି ଚିତ୍ରଟି ଏବେ ତ ସ୍କୁଲ କାନ୍ଥ ମାନଙ୍କରେ ଅଙ୍କନ କରାଯାଏ ଏବଂ ତାଙ୍କର ଚିତ୍ର ଫଟୋ ମଧ୍ୟ ଲଗାଯାଏ ଯାହାଫଳରେ ମତେ ବିଭିନ୍ନ ଯାଗାରୁ ସମସ୍ତେ ଡାକିକି ନିଅନ୍ତି ଚିତ୍ର ଅଙ୍କନ କରିବାକୁ ଏବେ ମଧ୍ୟ ଡାକୁଛନ୍ତି କୌଣସି ଚିତ୍ର ଅଙ୍କନ କରିବାକୁ ପଡ଼ିଲେ ତେଣୁ ମୋର ବହୁତ ଗର୍ବ ଅନୁଭବ କରେ ଯେହେତୁ ମୋର ଏହି ସଫଳତା ପାଇଁ ପାଇଛି ବୋଲି ମୁଁ ଜାଣିଛି ବୋଲି ମୋତେ ବିଭିନ୍ନ ଯାଗାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଆମେ ଯାଇକି ସେଠି ପୁରସ୍କୃତ ହୋଇଛୁ ତେଣୁ ମୁଁ ଏହି ଚିତ୍ର ପାଇଁ ନିଜକୁ ବହୁତ ଗର୍ବ ଅନୁଭବ କରେ ତା ପାଇଁ ସଫଳତା ମଧ୍ୟ ଲାଭ କରିଛି